ଦଶ ପାଞ୍ଚ ଦୁଇ ହଜାର ତେଇଶି ତିରିଶ ଛଅ ଦୁଇ ହଜାର ତେଇଶି ତେର ଆଠ ଦୁଇ ହଜାର ତେଇଶି ଅଠର ଛଅ ଦୁଇ ହଜାର ତେଇଶି ପାଞ୍ଚ ଛଅ ଦୁଇ ହଜାର ତେଇଶି